ହଁ ଦାଦା ମୋର କିଣିବାର ଥିଲା ଡ୍ରେସ୍ କିଣିବି

ମୁଁ ବାହରିକି ଆସୁଛି ତୁମେ ଆସ

ହଁ ମୁଁ ଯାଉଛି ହଁ ଯା ଦାଦା ଭଲ କିଣିବି ହଁ ଆଉ ମୁଁ ଫୁଲ ଆଣିବି ହଁ ଗଜଲକ୍ଷ୍ମୀ ପୂଜାରେ ଦରକାର ହେବ ଫୁଲ ନେବା ଆଉ ଦୋଳି ଖେଳିବି ହଁ

ବର୍ଷକୁ ଥରେ ଗଜଲକ୍ଷ୍ମୀ ପୂଜା ଆସୁଛି ଆମେ ଫୁଲ ଆଣିବା ଘରକୁ ଆଉ ଦୋଳି ଖେଳିବି ଆଉ ପିଠା କରିବା ପାଇଁ ସୁଜି ହେରିକା ଆଣିବା ସୁଜି ଚିନି ହଁ ଆଉ ବୋଉ ପାଇଁ ଶାଢ଼ୀ ଆଣିବା

ନାହିଁ ଆଉ ଗୋଟିଏ ଆଣିବା ମୋ ପାଇଁ କିଣିବା ବୋଉ ପାଇଁ ବି କିଣିବା ଗଜଲକ୍ଷ୍ମୀ ଆଉ ଭୋଗ ଆଣିବା ପୂଜା ହେବ

କଦଳୀ ନଡ଼ିଆ ସେଓ ଅଙ୍ଗୁର କମଳା ଗଜଲକ୍ଷ୍ମୀ ପାଇଁ ପୂଜା ହେବ

ହଁ ନେବା ହଁ ହଁ ହେଉ ମୁଁ ଦେଖୁଛି ନେବା ଗଲାବେଳେ ହଁ